ଆମ ଓଡ଼ିଶାରେ କୃଷିଜାତୀୟ ଦ୍ରବ୍ୟ ପାଇବାକୁ ହେଲେ ଆମେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେଇଥାଉ ବଜାର କିମ୍ବା ବାଣିଜ୍ୟ ଚ୍ୟାନେଲ୍ ଜରିଆରେ ଯେଉଁ ଯେଉଁ ବଜାର ଗୁଡ଼ିକ ବଜାର ଗୁଡ଼ାକି ଘରୋଇ ଘରୋଇ ଘରୋଇ ବଜାର ଥିବ ମାର୍କେଟ୍ ମାର୍କେଟ୍ ମାର୍କେଟ୍ ପ୍ରାଇସ୍ରେ ଥିବ ସେହି ମାର୍କେଟ୍ ପ୍ରାଇସ୍ରୁ ଆମେ ଆମର କୃଷି ଜାତୀୟ ଦ୍ରବ୍ୟ କିଣିପାରୁ ନାହିଁ ତ ହୋଲସେଲ୍ ହୋଲସେଲ୍ ଜରିଆରେ ହୋଲସେଲ୍ ଖାଉଟି ଦ୍ୱାରା ହୋଲସେଲ୍ ହୋଲସେଲ୍ରୁ ଖୁଚୁରା ଖୁଚୁରା ଦ୍ୱାରା ଆମେ ଆମର କୃଷି ଜାତୀୟ ଦ୍ରବ୍ୟ ପାଇପାରୁଛୁ ନାହିଁ ତ ଗ୍ରାମ ପଞ୍ଚାୟତ ଗ୍ରାମ ପଞ୍ଚାୟତରେ ସରକାର ଦ୍ୱାରା କୃଷି ଜାତୀୟ ଦବ୍ୟ ପାଇପାରୁଛୁ ଗ୍ରାମପଞ୍ଚାୟତ ବଜାର ଏନ୍ ଏ ସି ଦ୍ୱାରା ଆମେ ଗଭର୍ଣ୍ଣମେଣ୍ଟ ଥ୍ରୁ ମାନେ ଗଭର୍ଣ୍ଣମେଣ୍ଟ ସରକାରଙ୍କ ଥ୍ରୁରୁ ଆମେ ଆମର କୃଷି ଜାତୀୟ ରୋଗ ପାଇପାରୁଛେ ନାହିଁ ତ ଆନ୍ତର୍ଜାତିକ ସେଲର୍ ଆନ୍ତର୍ଜାତିକ ସେଲର୍ ଅନଲାଇନ୍ ଅନଲାଇନରେ ଆମେ ଆମର ଅର୍ଡ଼ର କରି ମଧ୍ୟ କୃଷି ଜାତୀୟ ଦ୍ରବ୍ୟ ପାଇପାରୁଛୁ